ମୁଁ ଗୋଟେ ଜିନ୍ସ୍ ପ୍ୟାଣ୍ଟ୍ କିଣିଥିଲି ତା'ର ଦାମ ହେଲା ପାଞ୍ଚଶହ ଟଙ୍କା ସେ ପ୍ୟାଣ୍ଟକୁ ଯେତେ ବି ଧୋଇଲେ କଲର୍ ଯାଉନଥିଲା କଲର୍ ଯାଉନି ସେ ପ୍ୟାଣ୍ଟ ପିନ୍ଧିବାକୁ ବହୁତ ଆରାମ ଲାଗୁଥିଲା